କୋଭିଡ଼୍ରେ ଆମେ ସବୁ ମାକ୍ସ ମାକ୍ସ ପିନ୍ଧି ଥାଉ ଆଉ ସବୁ ଲୋକମାନ ଠୁ ଦୂରରେ ରହିବା ଟଚ୍ ମଚ୍ କିଛି କରବା ନାଇଁ ସଫା ସୁତୁରା ରହିବା ଘରୁ ବାହାର ଯିବା ନାଇଁ କାହାକୁ ଧରିବା ନାଇଁ

ଲୋକମାନ ଠୁ ଟିକେ ଦୂରରେ ରହିବା ଖାଇବା ପିଇବା ସବୁ ସବୁ ସମସ୍ତ ଘର ସବୁ ଚେକ୍ଅପ୍ କରି ରଖିଦବା କୋରନା ପାଇଁ ମାକ୍ସ ପିନ୍ଧି କରି ଘରେ ବୁଲିବା ବାହାରେ ଯିବା ନାଇଁ ରୋଡ଼୍ ଭିତରେ ଯିବା ନାଇଁ ବାହାରେ ଖାଇବା ପିଇବା କିଛି କରିବା ନାଇଁ